ଯେମିତିକି ଆମେ ସମସ୍ତେ ଜାଣିଛୁ କଳାହାଣ୍ଡି ହେଉଛି କଳାର ଭଣ୍ଡାର ଏଠାର ଲୋକପ୍ରିୟ ନାଚ ହେଉଛି ଆମର ଘୁମୁରା ଲୋକ ପ୍ରିୟ ପୋଷକ ହେଉଛି ସମ୍ବଲପୁରୀ ଆଉ ଆମର ମାଆ ମାଣିକେଶ୍ଵରୀ ଯିଏକି ସବୁଠୁ ପୂଜ୍ୟ ଦେବତା ଯିଏକି ସମସ୍ତଙ୍କୁ ଆମେ ଏଇଠି ମାନୁ ତାଙ୍କୁ ଦେବୀ ତ ଯେମିତିକି ଓ ଆହୁରି ବହୁତ ସାରା ଯେମିତି କି ଯେମିତିକି ଜାଗା ଅଛି ଯେଉଁଟା କି ବାହାରୁ ବାହାରୁ ଆସନ୍ତି ଲୋକମାନେ ପର୍ଯ୍ୟଟନ କରିବା ପାଇଁ ଯେମିତିକି ଆମର ଯେଉଁ ଗୋଟେ ଅଛି ଫୁଲି ଝରନ୍ ଯଉଟା କି ପାଣି ପଡ଼େ ଆଉ ରାବଣ୍ଡର ପାହାଡ଼ ପର୍ବତ ଜାଗା ଲୋକମାନେ ଆସନ୍ତି ଏଠି ଉପଭୋଗ କରିକି ଯାଆନ୍ତି ବହୁତ ହି ମଜା କରନ୍ତି ଏହିସବୁ ଲୋ ଏହିସବୁ ଏହି ସବୁ ଜିନିଷମାନଙ୍କୁ ସେମାନେ କେବେ ଭୁଲିପାରିବେନି କାହିଁକି ନା କଳାହାଣ୍ଡିର ଯେତେ ସବୁ କ୍ଷେତ୍ର ଅଛି ସେଟା ସବୁ ଲୋକମାନଙ୍କ ମନରେ ଗୋଟେ ସ୍ମୃତି ବନେଇ ଦିଏ ତାଙ୍କ ଜାଗା ବନେଇଦିଏ ଯେଉଁଟା କି ଲୋକମାନେ କେବେ ବି ତାଙ୍କ ମନରୁ କାଢ଼ି ପାରିବେନି ଆଉ ବି ବହୁତ ସାରା ଯେଉଁ ଆମର ଖାଦ୍ୟ ଯେମିତିକି ଆମର କଳାହାଣ୍ଡିର ସବୁଠୁ ଲୋକ ପ୍ରିୟ ଖାଦ୍ୟ ହେଉଛି ପଖାଳ ପଖାଳକୁ ଲୋକମାନେ ବାହାର ଲୋକମାନେ ଯେମିତିକି ବାହାର ଦେଶର ଲୋକମାନେ ବି ମଧ୍ୟ ତାକୁ ପ୍ରଶଂସା କରନ୍ତି ଯେଉଁ ପଖାଳ ଭାତ ତା ସାଙ୍ଗରେ ଯେଉଁ ତା ସାଙ୍ଗେରେ ଯେଉଁ ଆଳୁ ଚଟକା ଥାଏ ଆମର ଯେଉଁ ମାଛ ଭଜା ଥାଏ ଯେଉଁ ଚିଙ୍ଗୁଡ଼ି ରହେ ଯେଉଁ ଏହି ସବୁ ଜିନିଷମାନଙ୍କୁ ସେମାନେ ବହୁତ ହି ପସନ୍ଦ କରନ୍ତି ସେଥିପାଇଁ କୁହାଯାଏ କି କଳାହାଣ୍ଡି ହେଉଛି ଏମିତି ଜାଗା ଯେଉଁଟାକି ଯେଉଁଟାକି ଗୋଟେ ଲୋକ ଗୋଟେ ଥର ସେଇ ଜାଗାକୁ ପଳେଇଯାଇଛି ମାନେ ସେ ଜାଗାଟାକୁ ସେ ଆସିବା ପାଇଁ ତା ମନ କରେନି ସେଥିପାଇଁ କଳାହାଣ୍ଡି ହେଉଛି ଆମର ଆମ ଭିତରେ ଗୋଟେ ସ୍ମୃତି ବନେଇସାରିଛି